ଖରାମାସେ ଟିକେ ଶାଗ୍ ଯୁଗାଇଥିଲେ ବେଶୀ ଖରା ହେଲେ ମାର୍ଚ୍ଚ୍ ଏପ୍ରିଲ୍ ଏତଥି ହେସି ଏପ୍ରିଲ୍ ମେଁ ଜୁନ୍ ଆଡ଼େ ବେଶୀ ଖରା ଯଦି ହେବା ବୋଲେ ଶାଗ୍ ଗୁରା ମରି ଯାଇସୀ ସେଥିରେ ବି ଦୁହି ଟାଇମ୍ ପାନ୍ ଦଉଥିବା ବେଲେ ଠିକ୍ ଭଲ୍ ସେ ହେସି ଆଉ ବର୍ଷାମାସେ ବି ହେନ୍ତି ଯୋଗାଇଥିବ ବେଲେ ବର୍ଷା ଯଦି ହେଇଯାଅ ବୁହି ଯାଇସୀ ତ ସେଥିର୍ ଲାଗି ବି ଟିକେ ଆର୍ ବାଗିର୍ କାଟି ଦେଇକରି ପାନ୍ ଟିକେ ବହେଦେଇକରି ମାଟ୍ ମୁଟା ପେଟଲେଇକରି ଯଦି ଭଲ୍ ସେ ସୁରକ୍ଷା ହିସାବ୍ ରେ ରଖ୍ମା ବୋଲେ ଠିକ୍ ରେ ଜିଂ ଯାଇସୀ ତାପରେ ବର୍ଷା ମାସେ ହେତିକ୍ ନାଇଁ ହୁଏ ଖରାମାସ୍ ରେ ବି ଠିକ୍ ହେସି ବାକି ପାନ୍ ଦୁଇ ଟାଇମ୍ ଦର୍କାର୍ ସେଥି ମାସରେ ବହିଁହା ସବ୍ଜି ହେସି ଯେନ୍ ତୁନ୍ ଶାଗ୍ ଜଗାଲେଗି ବି ଭଲ୍ ସେ ଆରାମ୍ ସେ ହେସି ଆଉ ସବ୍ଜି ବହୁତ୍ ବାହାର୍ ସି ଶୀତ୍ ମାସ୍ ରେ ବର୍ଷା ମାସ୍ ଟା ଟିକେ ଯଗେଇଥିବ ଯଦି ବଡ଼୍ ହେଇଥିବାନ ଟିକେ ଟିକେ ଆର୍ ବର୍ଷା ହେଇଯିବା ବୋଲେ ଗଛ୍ ମାନେ ମରିମରି ଯାଇସୀ ସେଥିର୍ ଲାଗି ଆମେ ସେ ଗଛ୍ କେ ଟିକେ ଆର୍ ଆର୍ କରିଦେଇକରି ସେନୁ ଟିକେ ମାଟ୍ ପେଟ୍ଲି ଦେଇକରି ଗଛ୍ କେ ଆମେ ଯଗାଇଥିବା ବେଲେ ଯହ ଜଲଦି ନାଇଁ ମରେ କି ପାନୀ ବି ଉଡ଼ି ନାଇଁ ପାରେ ହେଥିଲେ ଆଘରୁ ଆଃ ହୁସିଆର୍ ଗାର୍ ଗାର୍ କରିଦେମା ଗଛ୍ କୁ ଜାଗାମାଁ ବେଲେ ଠିକ୍ ଭଲ୍ ସୁବିଧା ହେବା ତୁନ୍ ଶାଗ୍ ବି ଭଲ୍ ସେ ଫଲ୍ବା